ମୁଁ ପ୍ଲସ୍ ଟୁ ପଢ଼ିସାରିଲା ପରେ ଭବିଷ୍ୟତରେ ଡକ୍ଟର ହେବାପାଇଁ ମୋର ଇଚ୍ଛା ପ୍ରଥମେ ପ୍ଲସ୍ ଟୁ କମ୍ପ୍ଲିଟ୍ କରିସାରିଲା ପରେ ନିଟ୍ ଏକ୍ଜାମ ଦେବି ନିଟ୍ରେ ପାସ୍ କଲାପରେ ମୁଁ ଏମ୍ ବି ବି ଏସ୍ ଡିଗ୍ରୀ କରିବି ଏମ୍ ବି ବି ଏସ୍ ଡିଗ୍ରୀ ପାସ୍ ହେଇସାରିଲା ପରେ ମୁଁ ଡକ୍ଟର ବନିଯିବି ମୋତେ ମେଡ଼ିସିନ୍ ବିଷୟରେ ଜାଣିବାପାଇଁ ବହୁତ ଭଲ ଲାଗେ ମୋର ଗୋଟେ ବହୁତ ବଡ଼ ଇଚ୍ଛା ଯେ ମେଡ଼ିସିନ୍ ସବୁଗୁଡ଼ିକ ବିଷୟରେ ଜାଣି କେଉଁ ରୋଗରେ କେଉଁ ମେଡ଼ିସିନ୍ ୟୁଜ୍ ହେବ ତାହା ସମସ୍ତଙ୍କୁ ଜାଣି ସମସ୍ତଙ୍କୁ ବ୍ୟବହାର କରିବାପାଇଁ ବତେଇବି ତ ସେଥିପାଇଁ ଡକ୍ଟର ହେଇସାରିଲା ପରେ ଗୋଟେ ମେଡ଼ିସିନ୍ ସ୍ପେଶାଲିଷ୍ଟ ବନିବି ଆଉ ସମସ୍ତଙ୍କୁ ସାହାଯ୍ୟ କରିବି